ଆମ ଢେଙ୍କାନାଳ ଜିଲ୍ଲାରେ ଅଧିକାଂଶ ଲୋକଙ୍କର ଅସୁବିଧା ସମ୍ମୁଖରେ ପଡ଼ିଥିଲେ ସେମାନେ ଖାଇବାକୁ ପାଉନଥିଲେ ଘରଦ୍ୱାର ପାଉନଥିଲେ ଆଉ ମଧ୍ୟ ଜଳର ସୁବିଧା ନଥିଲା ବଣ ଜଙ୍ଗଲରେ ବୁଲି ସେମାନେ ଫଳ ମୂଳ ଖାଇକରି ମଧ୍ୟ ଜୀବନ ବି ନିର୍ବାହ କରୁଥିଲେ ଏପରିକି ସରକାର ତରଫରୁ ଆସ୍ତେ ଆସ୍ତେ କ୍ରମାନ୍ୱୟ ଅନୁସାରେ ସେମାନଙ୍କୁ ସୁବିଧା କରିଛନ୍ତି ରାସ୍ତା ଘାଟ ନଥିଲା ରାସ୍ତା ଘାଟ କରିଛନ୍ତି ପିଇବାର ପାଣି ନଥିଲା ପାଣି ମଧ୍ୟ କୂପ ଖୋଳେଇଛନ୍ତି ଆଉ ମଧ୍ୟ ପୋଖରୀରେ ଗାଧୁଆ ସେମାନଙ୍କୁ କରିଛନ୍ତି ଏମିତି ଅନେକ ସୁବିଧା ସରକାର ମଧ୍ୟଙ୍କ ଠାରୁ ପାଇଛନ୍ତି କିଛିଟା ମଧ୍ୟ ଆଉ ମଧ୍ୟ ରହିଯାଇଛି ସରକାର ତରଫରୁ ତାଙ୍କର ସୁବିଧା କରିବେ ତା'ପାଇଁ ଜଙ୍ଗଲ ଏରିଆର ଲୋକମାନେ ଘରଦ୍ଵାର ତାଙ୍କର ନାହିଁ କୁଡ଼ିଆ କରି ରହିଛନ୍ତି ଆଉ ଭାଷା ବି ଭଲ ଶିଖିନାହାନ୍ତି ଜଙ୍ଗଲରେ ବୁଲି ଫଳମୂଳ ଖାଉଛନ୍ତି ଆଉ ମଧ୍ୟ ଆଧୁନିକ ହିସାବରେ ସେମାନଙ୍କ ଆଗେଇ ନାହାନ୍ତି ସରକାର ଏପରି ସୁଦୃଷ୍ଟି ପକାଇଛି ତାଙ୍କ ଉପରେ ଯାହା ଦ୍ୱାରା କି କ୍ରମାନ୍ଵୟ ଅନୁସାରେ ସେ ଘରଦ୍ୱାର ଖଣ୍ଡିଏ ପାଇଛନ୍ତି ଆଉ ମଧ୍ୟ ରାସ୍ତାଘାଟ ତାଙ୍କ ପାଖକୁ ଯାଇଛି ଇଲେକ୍ଟ୍ରି ଯାଇଛି ଏହିପରି ଅନେକ ସୁବିଧା ମଧ୍ୟ ସରକାରଙ୍କ ତରଫରୁ କରାଯାଉଛି